ଆମ ଗ୍ରାମରେ ବହୁ ବର୍ଷ ଧରି ବାତ୍ୟା ପବନ ଝଡ଼ ବଚାଶ ହେଲେ ପରିମାଣରେ ଆମ ଗ୍ରାମର ନିକଟକୁ ପାଣି ପ୍ରବେଶ କରେ ତାହାଦ୍ୱାରା ଆମେ ବାଡ଼ି ମସୁୁରୀ ଜାଲ ଦ୍ୱାରା ମାଛ ଧରୁ କେତେକ ସ୍ଥାନରେ ବାତ୍ୟା ହୋଇ ଘରଦ୍ୱାର ବାଡ଼ ସବୁ ଭାଙ୍ଗିଯାଏ ତାଦ୍ୱାରା ପୋଲିସ୍ ଓ ଗମେଣ୍ଟ୍ର ସହାୟତା ଦ୍ୱାରା ଆମେ କିଛି କିଛି ମଧ୍ୟ ପାଇଛୁ ସେ ବାତ୍ୟା ଦ୍ୱାରା ଘର ଦ୍ୱାର ଭାଙ୍ଗିବା ଦ୍ୱାରା ଆମେ ବହୁତ କଠିନ ପରିଶ୍ରମ କରି ଝାଟି ମାଟି ଘର ଇଟା ସିମେଣ୍ଟ୍ ଆଣି ଘର ତିଆରି କରୁ ତାଦ୍ୱାରା ଆମେ ବହୁତ ସମ୍ମୁଖୀନ ହୋଇ ସୁବିଧାରେ ରହିବାକୁ ଚେଷ୍ଟା କରିଛୁ ମାଛ ଧରିବା ଦ୍ୱାରା ଏକ୍ସରସାଇଜ୍ ହୁଏ ଓ ବାତ୍ୟା ହେଲେ ଆମକୁ ଭୟ ଲାଗେ କିନ୍ତୁ ଭୟର ସାମ୍ନା ଆମେ କରିବାକୁ ବାଧ୍ୟ ହେଉଛୁ